ମାଛ ଧରିବା ଏକ ବୃତ୍ତି ଭାବରେ ସବୁଠାରୁ ଆକର୍ଷଣୀୟ କଥା ହେଉଛି ମା ମାନେ ମାଛ ଧରିବାକୁ ସମୁଦ୍ର କୂଳ ନହେଲେ ନଈ ଯେଉଁଠିକି ହେଲେ ଗୋଟେ ଯିବାକୁ ପଡ଼େ ତ ସେଇଠି ଡଙ୍ଗାରେ ବୁଲି ପାରିବେ ବୁଲିକି ଯେଉଁ ମାଛ ଧରିବାରେ ଯେଉଁ ମଜା ଆଉ କେଉଁ ବୃତ୍ତିରେ ଏତେ ନଥାଏ ବୃତ୍ତିରେ ଭଲ କାମ ଅଛି ହେଲେ ଏଇଟା ଟିକେ ଖୁସି ଲାଗେ ସମସ୍ତେ ମିଳି ମିଶିକି ମାଛ ଧରିବା ଆଉ ସମୁଦ୍ର କୂଳରେ ମଜା କରିବା ତ ବହୁତ ଭଲ ଲାଗେ